ହଁ ହ୍ୟାଲୋ ଡ୍ରାଇଭର ଭାଇ ହଁ ଆମର ଟେମ୍ପୁଟା ତ ଖରାପ ହୋଇଯାଇଛି ଆଉ କାର୍ରେ ଚିଲିକା ଯିବା ପାଇଁ କେତେ କ'ଣ ସମୟ ଲାଗିବ

ନା ସେଇଠି ପୁରୀ ବାଟ ଦେଇକରି ଯିବାକୁ ମୋତେ ହେବ ଆଉ ସେଇଠି କିଛି କାମ ଅଛି ହଁ ହେଉ ତା' ମାନେ ତଥାପି କେତେ ଟାଇମ ଲାଗିପାରିବ ହଁ ହଁ ସେଇଠି ତ ଯେମିତି ଗଲେ ବି ତ ସେଇଠି ତା' ମାନେ ଖାଇବା ସେ ବାଟରେ ଖାଇବା ପାଇଁ ଲାଗିବ ଏମତି ହଁ ହଁ ଠିକ୍ ଅଛି ଆଉ ହଁ ରୋଡ଼ ବି ଖରାପ ଅଛି ହଁ ତା'ମାନେ ସେଇଠି କାମ ଚାଲିଛି ରୋଡ଼ କାମ ହଁ ହେଉ ହେଉ ଠିକ୍ ଅଛି ତା'ହେଲେ ତା'ପରେ ଅନ୍ୟ ବାଟ ଦେଇ ଯିବାକୁ ପଡ଼ିବ ହଁ ହେଉ ହେଉ ଠିକ୍ ଅଛି ହେଉ ଠିକ୍ ଅଛି ତା'ହେଲେ ଯିବା ଆଉ ହଁ ଚାଲ